ଆଜିକାଲି ଟେକ୍ନୋଲୋଜି ସାହାଯ୍ୟରେ ଆମେ ବିଭିନ୍ନ ଚାକିରୀ ସୁଯୋଗ ଖୋଲିବାରେ ସାହାଯ୍ୟ କରିଛି ଯେମିତିକି ଆମେ କମ୍ପ୍ୟୁଟର ବା ଲ୍ୟାପ୍ଟପ୍ ସାହାଯ୍ୟରେ ବା ଫୋନ୍ ଜରିଆରେ ଆମେ କୌଣସି ଜବ୍ ପାଇଁ ଅନ୍ଲାଇନ୍ରେ ଆବେଦନ କରିପାରୁଛୁ ଯଦ୍ୱାରା କି ଆମକୁ ସଠିକ୍ ମୂଲ୍ୟରେ ଓ ଠିକ୍ ପଦବୀ ପାଇଁ ଆମେ ଯୋଗ୍ୟ ବିବେଚିତ ହୋଇପାରୁଛୁ ଆଜିକାଲିର ଛାତ୍ର ଛାତ୍ରୀମାନେ ଏମ ବି ଏ ଓ ଇଞ୍ଜିନିୟରିଂ ଉପରେ ବେଶି ଧ୍ୟାନ ଦେଉଛନ୍ତି